ହଁ ମୁଁ ଏକ ଶିଶୁ ମନ୍ଦିରରେ ପଢ଼ାଉଥିଲି ପିଲାମାନଙ୍କୁ ତାଙ୍କର ଚିତ୍ରାଙ୍କନ କ୍ଲାସ୍ ଆଟେଣ୍ଡ୍ କରିଥିଲି ପିଲାମାନେ ବହୁତ ସୁନ୍ଦର ସୁନ୍ଦର ଚିତ୍ର ବି ଆଙ୍କିଥିଲେ ଆଉ ସେମାନଙ୍କର ଉତ୍ସାହ ଦେଖି ମୋତେ ବହୁତ ଖୁସି ଲାଗିଲା ସେ ପିଲା ବହୁତ ଚିତ୍ର ଆଙ୍କିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ଇଚ୍ଛା ପ୍ରକାଶ ବି କରୁଛନ୍ତି ଆଉ ସେମାନଙ୍କ ଚିତ୍ର ଅଙ୍କାରେ ଆମେମାନେ ତାଙ୍କୁ ପ୍ରେରଣା ବି ଦେଲୁ ଆଉ ଭଲଭଲ କଲର୍ ବି ସେ ସବୁ ଆଡ଼୍ କରଥିଲେ ଆଉ ସେମାନଙ୍କର ଚିତ୍ର ଦେଖିବାକୁ ବହୁତ ସୁନ୍ଦର ବି ଥିଲା